ଆଜ୍ଞା ନମସ୍କାର ସହଦେବ ହୋଟେଲ କହୁଛନ୍ତି ଆଜ୍ଞା ମୁଁ ଯେଉଁ ଅଠର ଚାରି ଦୁଇହଜାର ଚବିଶି ଯେଉଁ ଅର୍ଡ଼ର କରୁଥିଲି ଆମର ଘରେ ଯେଉଁ ମ୍ୟାରେଜ ଅଛି ସେ ମ୍ୟାରେଜ ପାଇଁ ଯେଉଁ ଆମେ ହଜାର ସିଙ୍ଗଡ଼ା ଅର୍ଡ଼ର କରିଥିଲି ସେ ଅର୍ଡ଼ରରେ ଆମେ ଯେଉଁ ଅର୍ଡ଼ର ଦେଇଥିଲୁ ଶହେ ସିଙ୍ଗଡ଼ା ଶହେ ଗାଡ଼ି ଶହେ ଆଲୁଚପ୍ ଶହେ ପିଆଜି ସବୁ ମିଶିକି ସବୁ ମିଶିକି ହେଇଛି ତାହା ସହିତ ଆମେ କିଛି ସାମାନ ଏକ୍ସଟ୍ରା ଅର୍ଡ଼ର କରିବାକୁ ଚାହୁଁଛୁ ଯେମିତିକି ଆମ ତାହା ସହିତ ଟପିଙ୍ଗ ଗିକ୍ସ ଆଉ ସସ୍ ଆଉ ଚଟନି ତିନିଟା ଆମେ ଏକ୍ସଟ୍ରା ଅର୍ଡ଼ର କରିବାକୁ ଚାହୁଁଛି ସେଇଟା ଆପଣଙ୍କ ଷ୍ଟୋର ଉପଲବ୍ଧ ଅଛି କି ଆଜ୍ଞା ଯଦି ଅଛି ସେଇଟା କ'ଣ ଫ୍ରିରେ ମିଳିବ ନା କ'ଣ ଏକ୍ସଟ୍ରା ଚାର୍ଜେସ୍ ତା ପାଇଁ ଅଛି ଆଉ ଗୋଟେ ଗୋଟେ ଆଉ ସିଙ୍ଗଡ଼ା ସହିତ ଆପଣ କେଉଁ କେଉଁ ଚଟଣିି ରଖୁଛନ୍ତି ତେତୁଲି ଚଟଣି ଆଉ ଯେଉଁ ଆଉ ସସ୍ ସସ୍ ଆପଣ କେଉଁ କେଉଁ ସସ୍ ଦେଉଛନ୍ତି ଟମାଟୋ ସସ୍ ନା ଚିଲି ସସ୍ ସେଇଟା ଆପଣ ନିଜେ ବନଉଛନ୍ତି କି ଆଜ୍ଞା ନା ବାହାରୁ କିଣିକି ଆଣୁଛନ୍ତି ହଉ ଆଜ୍ଞା ଆପଣ ଯହ ବି କରୁଛନ୍ତି ଆମକୁ ମିନିମମ୍ ଚାରି ପାଞ୍ଚ ପକେଟ ଚଟନି ଆଉ ଛଅ ସାତ ପକେଟ ସସ୍ ଆଉ ଆଠ ନଅ ପେକେଟ୍ ଟେ ଟପିଂ ବକ୍ସ ମିଶାଇକି ଦେବେ ଆଉ ମୋ ଡେଲିଭରି ସହିତ ମିଶାଇକି ଦେବେ ଆଜ୍ଞା ହଉ ଆଜ୍ଞା ରହୁଛି